ଯେତେବେଳେ ଆମ ଆମ ଘରକୁ ବହୁତ ଜଣ ମାନେ କୁଣିଆ ଆସିଥିଲେ ସେତେବେଳେ ମୋତେ ଆମେ ତ ଦୁଇଜଣ ମଣିଷ ଆମକୁ କମ୍ ରୋଷେଇ କରିବାକୁ ପଡ଼େ ଖାଲି ସାମାନ୍ୟ ଟିକେ ଭାତ ଡାଲି କି ତରକାରୀ ହେଇଗଲେ ଚଳିଯିବ କିନ୍ତୁ ଯେତେବେଳେ ଆମ ଘରକୁ କୁଣିଆ ଆସନ୍ତି ସେତେବେଳେ ଆମକୁ ବହୁତ ସଂଖ୍ୟାରେ ଟିକିଏ ଅଧିକ ମାନେ ଆ ଇଏ ଆୟୋଜନ ହୁଏ ଆମର ଆ ବହୁତ ପ୍ରକାର ଖାଇବା ତିଆରି କରିବାକୁ ପଡ଼ିଥାଏ ଆ ଭାତ ହଉ ଡାଲି ହଉ ଶାଗ ଆଉ ପନିର୍ ହଉ ଆଉ ଭଜା ଏମତି ସବୁ ବହୁତ ଗୁଡ଼ିଏ ଆଇଟମ୍ କରିବାକୁ ପଡ଼ିଥାଏ ଆୟୋଜନ କରିବାକୁ ପଡ଼ିଥାଏ ଆଉ ସେଥେରେ ଆମର ମୋତେ ବହୁତ କଷ୍ଟ ବି ଲାଗେ କାହିଁକିନା ଏତେ ଗୁଡ଼େ ଆୟୋଜନ କରିବାକୁ ଆ ବହୁତ କଷ୍ଟ ଲାଗେ ଯେହେତୁ ଏତେ ଗୁଡ଼ାକ ଏକାବେଳେକେ କରିବାକୁ ପଡ଼ିବ ଏଁ ଅଭ୍ୟାସ ନଥାଏ ଏଁ କାରଣ ଅଳ୍ପ କରିଦିଏ କରିଦିଏ ଦୁଇଜଣ ଦୁଇଜଣ ମଣିଷ ପାଇଁକି ଯେତେବେଳେ ପାଞ୍ଚ ଛଅଜଣ ହେଇଯାଆନ୍ତି ତ ସେତେବେଳେ ତାଙ୍କୁ ଟିକିଏ ଅଧିକା ଆମକୁ କରିବାକୁ ପଡ଼େ କାହିଁକିନା ଦୁଇଜଣ ମଣିଷଙ୍କ ଖାଦ୍ୟ କରିବା ଆଉ ଅଧିକ ମଣିଷଙ୍କ ଉଁ ଙ୍କ ଖାଦ୍ୟ କରିବା ଭିତରେ ବହୁତ ପାର୍ଥକ୍ୟ ଥାଏ ତଫାତ୍ ଥାଏ ସେଥିପାଇଁ ମୋତେ ଟିକିଏ ବହୁତ କଷ୍ଟ ଲାଗେ ଆ ତେଣୁ ମୁଁ ବହୁତ ଶୀଘ୍ର ଆମର ବ୍ୟବହାର କରେ ଶୀଘ୍ର ରୋଷେଇକୁ କେମିତି ସାରିବି ଆମର ଯେଉଁ ଆମର ଯନ୍ତ୍ରଚାଳିତ ଆମର ଅଛି ଗ୍ରାଇଣ୍ଡର ଅଛି ମସଲାକୁ ଗ୍ରାଇଣ୍ଡରରେ ବାଟିଦିଏ ଆଉ ତା ପ୍ରେସର୍ କୁକର୍ ରେ ଡାଲି ବସାଇଦବ ତ ତାକୁ ଶୀଘ୍ର କରିବା ପାଇଁକି ଗୋଟେ ସବୁ ଅଛି ଶିଳରେ ତ ଆଜିକାଲି ସ୍ତ୍ରୀ ଲୋକମାନେ ଶିଳରେ ବାଟୁନାହାଁନ୍ତି ଆଉ ମସଲା ବାଟିବା ପାଇଁକି ଗ୍ରାଇଣ୍ଡର ଅଛି ତ ଗ୍ରାଇଣ୍ଡରରେ ତାକୁ ଇଏ କରାହୁଏ ଏମିତି ତ ସେଥିପାଇଁକି ରୋଷେଇକୁ ଶୀଘ୍ର କରିବା ପାଇଁକି ବହୁତ ଅ ଆ ମାନେ ଏସବୁ ଉପାଦାନ ବ୍ୟବହାର କରିବାକୁ ପଡ଼ିଥାଏ ଆଉ ମେସିନ୍ ଅଛି ପରିବା କାଟିବା ପାଇଁକି ପରିବା କାଟି ଦେଲା ସେମିତି ବହୁତ ଗୁଡ଼ିଏ ଅଛି ପ୍ରେସର୍ କୁକର୍ ରେ ଭାତ ବସାଇଦିଏ ପ୍ରେସର୍ କୁକର୍ ରେ ଉଁ ଭାତ ବେଳେବେଳେ ଯଦି ଅଧିକ ଲୋକ ହେଇଗଲେ ତ ଭାତ ବି ଅଛି ପ୍ରେସର୍ କୁକର୍ ବଡ଼ ପ୍ରେସର୍ କୁକର୍ ଅଛି ସେଥିରେ ଭାତ ବସାଇ ଦିଏ ତ ତାକୁ ଆହୁରି ମାନେ ଶୀଘ୍ର ଶାଗ କଟା ପାଇଁ ଅଛି ଶାଗ ତାକୁ ସାଙ୍ଗେସାଙ୍ଗେ କାଟି ହେଇଯାଏ ଆଉ ରୁଟି କରିବାପାଇଁକି ରୁଟି ଯେଉଁ ମେସିନ୍ ଆମର ଆସୁଛି ରୁଟିରେ ରୁଟି ତିଆରି ହବା ପାଇଁକି ଧର ସାତ ଆଠ ଦଶଜଣ ବାରଜଣ ହେଲେ ଆଉ ସେଇ ରୁଟି ମେସିନ୍ ଅଛି ରୁଟି ମେସିନ୍ ରେ ରୁଟି କରିଦେଇକି ଥୋଇ ଉଁ ତିଆରି କରିଦିଏ